କନ୍ଧମାଳ ଜିଲ୍ଲାରେ ରୋଜଗାର କରିବା ହେଉଛି ମୁଖ୍ୟ ଆମର ଚାଷ ଚାଷ କାମ କରି କରି ମଧ୍ୟ ଯେଉଁ ଲୋକ ଚାକିରୀ କରୁଛନ୍ତି ସେ ଚାକିରୀରୁ ଆଉ ଘରକୁ ଫେରିଲା ପରେ ଲୋକେ ଚାଷ କାମରେ ଲାଗି ଯା'ନ୍ତି ଏବଂ ଦୁଇ ପଇସା ରୋଜଗାର କରନ୍ତି ତେଣୁ ମୁଖ୍ୟ ଚାଷକୁ ନେଇକରି ମଧ୍ୟ ସରକାରୀ ଚାକିରୀ ହେଉ କିମ୍ବା ବେସରକାରୀ ଚାକିରୀ ହେଉ ଯେଉଥିରେ ବି ନିଯୁକ୍ତି ହୋଇ ଲୋକେ ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି ଏଣୁ ଆମ କନ୍ଧମାଳ ଜିଲ୍ଲାରେ କୃଷି ଓ ସରକାରୀ ବେସରକାରୀ କରୁଥିବା ଚାକିରୀ ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି